ହଁ ମୁଁ ବହୁତ ଥର ରାଲି ରେସରେ ଦୌଡ଼ିଛି ଓ ସେ ଦୌଡ଼ିବା ମଧ୍ୟରେ ମୋର ଅନୁଭୂତି ଏହିକି ଯେ ମୁଁ କେମିତି ପ୍ରଥମ ସ୍ଥାନ ପାଇବି ସେଟା ମୋର ଲକ୍ଷ୍ୟ ଅଥି ମୁଁ ବହୁତ ସାବଧାନ ସହିତ ଦୌଡ଼ିଥାଏ ଗୋଟିଏ ସାଇଡ଼ରେେ ଯେମିତିକି କାହାକୁ କିଛି ଅସୁବିଧା ନହଉ ଓ ଏହି ରିଲ୍ ରେସରେ କିଛି ଅର୍ଥ ଟଙ୍କା ବି ମୋତେ ମିଳିଛି ବହୁତ ଥର ମୁଁ ଦୌଡ଼ିକି ଚମ୍ପିଅନ୍ ହେଇଛି ମୁଁ ପ୍ରଥମ ସ୍ଥାନ ତ ପାଇନି ହେଲେ ମୋତେ କିଛି ଅର୍ଥ ଟଙ୍କା ମିଳିଛି ଓ ଏହି ଦୌଡ଼ିବାରେ ମୋର କୋଚ୍ କିମ୍ବା ପରାମର୍ଶଦାତା ଅଟନ୍ତି ବିଷ୍ଣୁ ବେହେରା ଓ ସେ ମୋତେ ବହୁତ ସାହାଯ୍ୟ କରିଥାନ୍ତି ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି